ଅତୀତରେ ଘଟିଥିବା ଘଟଣାଙ୍କୁ ଇତିହାସ କୁହାଯାଏ ଏହା ଆମେ ଜାଣିଥିବା ଆଜିର ଦେଶକୁ ନୂତନ ରୂପେ ଗଢ଼ି ତୋଳିଛି ଭାରତର ସ୍ୱାଧୀନତା ପାଇଁ ଗର୍ବିତ ହୋଇଛି ସ୍ଵାଧୀନତା ସଂଗ୍ରାମୀମାନେ ହେଲେ ମହାତ୍ମା ଗାନ୍ଧୀ ଜବାହାରଲାଲ ନେହେରୁ ଗୋପବନ୍ଧୁ ଦାସ ଅରବିନ୍ଦ ଏମାନେ ନିଜ ଜୀବନକୁ ଭାରତ ପାଇଁ ନିଜର ଜୀବନ ବଳିଦାନ ଦେଇଥିଲେ